ଆମ ଘରେ ତ ଗାଈ ଗୁହାଳ ଅଛି ପଶୁ ପକ୍ଷୀମାନଙ୍କୁ ଆମକୁ ରଖିବାକୁ ବହୁତ ଭଲ ଲାଗେ ମୁଁ ଗୋଟେ ବାଛୁରୀ ଟାକୁ ମୁଁ ରଖିଛି ତାର ନାମ ବଉଳ ତାକୁ ମୁଁ ବହୁତ ଭଲପାଏ ଯେ ସେବା ଯତ୍ନ କରେ କାହିଁକିନା ତାଙ୍କର ତ ସେ ଗୋମାତା ତାଙ୍କର ପାଟି ଫିଟେନି ସେ କିଛି କହିପାରିବେନି ଯେହେତୁ କହିପାରିବେନି ଆମେ ତ ଯେହେତୁ ରଖିଛୁ ତାଙ୍କୁ ବହୁତ ଭଲପାଏ ତାଙ୍କ ସେବା କରିବାକୁ ପଡ଼ିବ ଗାଈ ଗୁହାଳ ଗୋଟିଆ ଗୋଟି ହବ ଗୋବର ହଳିଆ ଆବର୍ଜନା ସବୁ କଢ଼ାକାଢ଼ି ହବ ତା' ସହିତ ସକାଳୁ ଧୁଆଧୁଇ ହବ ସାତଟା ଆଠଟା ବେଳକୁ ଧୁଆଧୁଇ ହବ ସେଠୁ ତାପରେ ସନ୍ଧ୍ୟାବେଳକୁ ସେ ଧୁଆଧୁଇ ହବ ତାଙ୍କୁ ଚୋକଡ଼ ତୋରାଣି ଦିଆ ହବ ଖାଇବାକୁ ଚୋକଡ଼ ତୋରାଣି ସବୁ ଯତ୍ନର ସହିତ ତାଙ୍କୁ ସପ୍ତାହକୁ ଥରେ ଲେଖା ଗାଧୁଆ ହବ ଗାଧୁଆ ହବ ସହିତ ତାଙ୍କୁ ଥଣ୍ଡା କି କ'ଣ ହେଲେ ତାଙ୍କ ଦେହ ଖରାପ ହେଲେ ମେଡ଼ସିନ୍ ହବ ଗରମ ପାଣିରେ ତାଙ୍କୁ ଗାଧୁଆ ହବ ହୃଷ୍ଟପୃଷ୍ଟ ହେବେ ଦେଖିବାକୁ ମାନେ ଆଉ ଝଡ଼ିବେନି ବହୁତ ଭଲ ଦେଖାଯିବେ ଏବଂ ଏବଂ ତାଙ୍କୁ ବହୁତ ଯତ୍ନ ସହିତ ତାଙ୍କୁ ରଖିବାକୁ ପଡ଼େ ଥିବେ ଯେଉଁଠି ଥିବେ ମୁଁ ଡାକିଦେବି ମାନେ ତାଙ୍କ ନାଁ ଧରିକି ଆସିବେ ଭାରି ସେ ବହୁତ ଭଲପାଆନ୍ତି ସିଏ ସିଏ ବହୁତ ମୁଁ ବି ତାଙ୍କୁ ଭଲପାଏ ସେ ବଉଳ ବଉଳି କି ତାଙ୍କୁ ଖୁସିରେ ମୁଁ ବଉଳି ଡାକେ ସେ ବାପା ବୋଉମାନେ ସମସ୍ତେ ବି ତାଙ୍କୁ ସବୁ ଯତ୍ନ କରନ୍ତି ଭାଇମାନେ ସମସ୍ତେ ପରିଷ୍କାର ପରିଚ୍ଛନ୍ନ ଦିନକୁ ଦୁଇ ଟାଇମ ତିନି ଟାଇମ ଧୁଆ ହବ ପରିଷ୍କାର ପରିଚ୍ଛନ୍ନ ସହିତ ଆଉ ତାଙ୍କ ପାଟି ଫିଟୁନି ଆମେ ବି ସେଇଠୁ ତାଙ୍କୁ ଖୁସି ଦେଖିବା ନହେଲେ ତାଙ୍କୁ ତ ଖୁସିରେ ରଖିଲେ ଆମେ ଖୁସିରେ ରଖିବା ସେ ଯଦି ଖୁସିରେ ନ ରହିବେ ଆମେ ତାହେଲେ କୁଆଡ଼ୁ ଖୁସିରେ ରହିବା ଗୋମାତା ତ ମାତୃ ସେବା ଗୋମାତା ଯିଏ କରିବ ବହୁତ ଭଲ ଠାକୁରଙ୍କ କାମ